ମୁଁ ଗୋଟେ ଜିନ୍ସ ପ୍ୟାଣ୍ଟ୍ ନେଇଥିଲି ଦୁଇ ବର୍ଷ ତଳୁ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଜିନ୍ସ ପ୍ୟାଣ୍ଟ୍ ବହୁତ ମଜବୁତ ଅଛି ଏବଂ ତାର କଲର୍ ମଧ୍ୟ ଫେଡ଼୍ ହେଇନାହିଁ ଆଉ ପିନ୍ଧିବା ପାଇଁ ବହୁତ କମ୍ଫଟେବଲ୍ ମତେ ଲାଗୁଛି ଆ ବହୁତ ସୁନ୍ଦର ଲାଗୁଛି